ଭାଇ ଆଉ ସେଇ ଯେଉଁ କୁର୍ତ୍ତୀ ଆଣିନଥିଲି ଭାଇ ଖରାପ ପଡ଼ିଲା କମ ପଇସା ସତ ଆଣିଲି ହେରି କୁର୍ତ୍ତୀଟା କିନ୍ତୁ ମୋ ଝିଅ ବାଛିକି ସେଇ କୁର୍ତ୍ତୀଟା ନେଇ ଆସିଲା ସତ କିନ୍ତୁ ଖରାପ ପଡ଼ିଲା ନା କ'ଣ ପାଇଁ ନା ଦୁଇ ଦିନ ଯାଇନାହିଁ ସେ ଧୋଇଦେଲା ତା କଲର ପଳାଇଲା ସେ ଲମ୍ବିଗଲା ଆଉ ତା ସୁତା ଫିଟିଗଲା ଭାଇ କଣ କରିବି କମ୍ ପଇସା ଦେଇକି ଆଣିଛି ତ ଆଉ ଖରାପ ପଡ଼ିଲା ଆଉ ଭାଇ ସେଇଥିପାଇଁ ମୁଁ କହୁଛି ଭଲ ଡ୍ରେସ୍ଟେ ଆଣିବା ପାଇଁକି ହେଲେ ଭଲ ପଇସା ଦେଇକି ଆଣିବ ଭଲ ଜିନିଷ ହେଉ ପଛକେ ଚଳିବ ଆଉ ଏଇ ଡ୍ରେସ୍ଟା ବି ଆଜ୍ଞା ଖରାପ ପଇଲା ଅଲଗା କେଉଁ ଦୋକାନରୁ ଆଣିଥିଲେ ଆଜ୍ଞା ମୋତେ ଭଲ ଲାଗିଥାନ୍ତା ଏଇ ଡ୍ରେସ୍ଟା ଆଉ ଭାଇ କଣ କହୁଛୁ ଏଇଟା ସେ ତ ଆଣିଛି ହାରି କମ ପଇସାରେ ନେଇ ଆସିଛି କୁର୍ତ୍ତୀଟା ଆଉ କଣ କରିବି ଆଉ ଯଦି ଚାହିଁବି ଆର ଥରକୁ ଭଲ କୁର୍ତ୍ତୀଟେ ଭଲ ଜିନିଷଟେ ଭଲ ପଇସା ଦେଇ ପଛକେ ଆଣିବି ଆଗେ ମୋ ପାଇଁ ଭଲ ରହିବ ଭଲ ସୁନ୍ଦର ଦିଶିବ ମୋ ଝିଅକୁ ଭଲ ମାନିବ ଆଉ କଣ କରିବା